ହଁ ଭାଇ ସମ୍ବଲପୁର ଯିବା ରାସ୍ତା କେତେ ଦୂର ହେବ

ସେ ଶୀଘ୍ର ଯିବାର ଅଛି ରାସ୍ତା ବି ଦେଖିନାହିଁ ଭାଇ ମୋତେ ଶୀଘ୍ର ତେଲ ମାରିଦେଲେ ମୁଁ ଶୀଘ୍ର ଯିବି ରାସ୍ତା ଦେଖିନାହିଁ କିଛି ନାହିଁ ମୁଁ ସମ୍ବଲପୁର ଯିବାର ଅଛି ଏ ଆମର ସମଲେଶ୍ୱରୀ ସମଲେଶ୍ୱରୀ ମନ୍ଦିର ଦେଖିବା ପାଇଁ ବୁଲିବା ପାଇଁ ଯିବାର ଅଛି

ଆମେ ଏଇଠି ମାଲକାନଗିରିରୁ ଆସିଛୁ

ନାଇଁ ମାନେ ତେଲ ଭରିବାକୁ ଆସିଲି କି ନାଇଁ ସେଇଟା ପାଇଁ ତେଲ ଟିକେ ସରି ଯାଇଛି ଆଉ ଟିକେ ମା ମାରି ଦେଇଥିଲେ ଭଲ ହେଇଥାନ୍ତା ନାଇଁ ମାନେ ସକାଳୁ ଠୁ ବାହାରିଛି ତ ସେଗୁଡ଼ା ପାଇଁ ଶୀଘ୍ର ଯାଇ ପହଞ୍ଚିବାର ଅଛି ରାସ୍ତା ବି ଦେଖିନାଇଁ କିଛି ନାଇଁ ନାଇଁ ମୋର ଶୀଘ୍ର ଟିକେ ଯିବାର ଅଛି ଜଲଦି ଯିବାର ଅଛି ତ ସକାଳଠୁ ତ ମୁଁ କିଛି ଖାଇ ନାହିଁ କିଛି ନାହିଁ ତେଲ ମୋର ଆସିଛି ପରା ଯାଇକିରି ଯାଇକିରି ଟିକେ ଟିକେ ସେ ସମଲେଶ୍ୱରୀ ମା ପାଖରେ ଟିକେ ନଡ଼ିଆ ଫଡ଼ିଆ ବାଡ଼େଇ କିରି ତା'ପରେ କିଛି କ'ଣ ହେଲେ ଖାଇବା କଥା ସକାଳୁ ଏବେ ଯାଏଁ ଖାଇନାଇଁ କିଛି

ହଁ ତୁମର ଏପଟେ ଟିକେ ଥିବ ଆଉ ନାଇଁ ଆମର ମାଲକାନଗିରି ସାଇଡ଼ରେ ଏକା ଆମର ଘର ଯେ ଆଉ ତୁମ ଘର କେଉଁଠି ତ

ଆଉ କ'ଣ ଭଲ ଅଛ ତ ସବୁ ଘରେ ଆଉ ଶୀଘ୍ର ଟିକେ ମାରିଦିଅ ଯିବି ତେଲ ଟିକେ ଶୀଘ୍ର ମାରିଦିଅ ଭାଇ ଟିକେ ଶୀଘ୍ର ମାରିଦିଅ ତେଲ ଯିବି ଶୀଘ୍ର ଟିକେ ଶୀଘ୍ର ଟିକେ ଶୀଘ୍ର ଟିକେ ମାରିଦିଅ ଯିବି